ମୋର ସପରିବାର ପୁରୀ ଯିବାପାଇଁ ସ୍ଥିର କଲୁ ଗୋଟିଏ କାର ବିଷୟରେ ଜାଣିବା ପାଇଁ ମୁଁ ଗୋଟିଏ କାର ମାଲିକକୁ କଲ୍ କଲି ଆମେ ଚାରିଜଣ ଯିବାପାଇଁ ସ୍ଥିର କଲୁ ଗୋଟିଏ କାର କେତେ ଟଙ୍କା ନେବ ଓ ଛଅ ଜଣଙ୍କ ପାଇଁ କେତେ ନେବ ଓ ଚାରିଜଣଙ୍କ ପାଇଁ କେତେ ପଇସା ପଡ଼ିବ ତାହା ଆମକୁ ଜଣାଇବେ ଆମେ ପୁରୀ କୋଣାର୍କ ଭୁବନେଶ୍ୱର ଏହି ତିନୋଟି ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯିବୁ